ମୁଁ ଗୋଟିଏ ଚାର୍ଜରଟେ କିଣିଥିଲି ସେଟା ଅଳ୍ପଦିନ ଭଲରେ ଚାଲିଲା ଏବଂ ତା'ପରେ ଚାର୍ଜରଟା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଗଲା ଓ ଚାର୍ଜ ଭଲରେ ହେଲା ନାହିଁ